ସବୁଠୁ ଶକ୍ତି ହେଲା ଟଙ୍କା ଟଙ୍କା ଥିଲେ ପାଖରେ ସବୁକିଛି କରିପାରିବୁ ଦେହ ପା ଦେଖାଇପାରିବୁ ଖାଇବାକୁ ମନ କରିଥିଲେ ଯେଉଁଟା କିଣିକି ଆଣି ଖାଇପାରିବୁ ମେନ୍ ମୋର ହେଲା ଶାଢ଼ୀ ଶାଢ଼ୀ ଯଦି ଭଲ ଶାଢ଼ୀ ଦେଖିଲି ଟଙ୍କା ଯଦି ଥିଲା ତ ମୁଁ ଆଗେ ଶାଢ଼ୀଟି କିଣିକି ଆଣିବି ନହେଲେ ଯଦି ଟଙ୍କା ନଥିଲେ ଯଦି ଶାଢ଼ୀଟି ଯଦି ମୋର ନ ରଖି ପାରିଲି ମୋ ମନ ଭାରି ଦୁଃଖ ସେଇଟା ମୋର ହେଲା ଦୁର୍ବଳ ଟଙ୍କା ଶକ୍ତି ଦିଏ ଟଙ୍କା ଥିଲେ ଡାକ୍ତର ଦେଖାଇବୁ ଟଙ୍କା ଥିଲେ ଜିନିଷ ପତର କିଣିକି ଆଣିବୁ ଚଳନୀୟ ଜିନିଷ ହେଉ ବା ନାଇବା ଜିନିଷ ହେଉ କି ପିନ୍ଧିବା ଜିନିଷ ହେଉ କି ଖାଇବା ଜିନିଷ ହେଉ ଶକ୍ତି ଦିଏ କେବଳ ଟଙ୍କା ଟଙ୍କା ବିନା ଆଉ କୌଣସି ଆଉ ବଳ ନାହିଁ ସବୁ ସେଇ ଶାଢ଼ୀ ଶାଢ଼ୀ ମୋ ମୋର ତ ମୋ ସ୍ଵାମୀ ପଦାକୁ ଯାଆନ୍ତି ମୁଁ ସବୁ ଅର୍ଡ଼ର କରେ ଶାଢ଼ୀ ଶାଢ଼ୀ ଦେଖିଲେ ମୋତେ ଭଲ ଶାଢ଼ୀ ଦେଖିଲେ କହିବୁ ଏଇନା ମୁଁ ଯାଇକିନି ସେଇ ଶାଢ଼ୀ ଖଣ୍ଡକଟାକୁ କିଣିଆଣନ୍ତି କିନ୍ତୁ ଶକ୍ତି ନଥିଲେ ଟଙ୍କା ଟଙ୍କା ଶକ୍ତିରେ ମୁଁ ଆଗେ ଅର୍ଡ଼ର କରିଦିଏ ସେ ଶାଢ଼ୀ କି